ବିଜୁ ସ୍ୱାସ୍ଥ୍ୟ ସେବା ଦ୍ୱାରା ଆମେ ବିଭିନ୍ନ ସୁବିଧା ପାଇପାରୁ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ହୋଇଛି ଏହା ତାଙ୍କେ ଏହା କରିବା ଦ୍ୱାରା ସେମାନେ ନବୀନ ପଟ୍ଟନାୟକ ଏହା କରିବା ଦ୍ୱାରା ବିଭିନ୍ନ ଗରିବ ଲୋକମାନଙ୍କୁ ବହୁତ ଭଲ ଭାବରେ ତାଙ୍କେ ସାହାଯ୍ୟ କରିଛନ୍ତି ଏହା କରିବା ଦ୍ୱାରା ମହିଳାମାନଙ୍କୁ ଦଶ ଲକ୍ଷ ଟଙ୍କା ଏବଂ ପୁରୁଷ ଲୋକମାନଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଗମ୍ଭୀର ରୋଗର ଚିକିତ୍ସା ପାଇଁ ଏବଂ ସାମାନ୍ୟ ଚିକିତ୍ସା ପାଇଁ ମଧ୍ୟ ବି ସାହାଯ୍ୟ ହୋଇଥାଏ ଏହା କରିବା ଦ୍ୱାରା ଲୋକମାନେ ଯେପରି ଆର୍ଥନୀତି ଏହାଦ୍ୱାରା ଲୋକମାନେ ନିଜ ଆର୍ଥିନୀତି ସୁଦୃଢ଼ ନଥିଲେ ମଧ୍ୟ ଗମ୍ଭୀର ରୋଗର ଚିକିତ୍ସା ନିଜର କରିପାରନ୍ତି ଏବଂ ସୁସ୍ଥ ସବଳ ବି ମଧ୍ୟ ହୋଇପାରନ୍ତି